ଆମର ପର୍ବପର୍ବାଣୀରେ ମୁଁ ମୂର୍ତ୍ତି ତିଆରି କରେ ଆମର ପର୍ବ ହେଲା ଚୈତ୍ରପୂର୍ଣ୍ଣିମା ଚଇତ ପୁନେଇଁରେ ଆମେ ଠାକୁର ତିଆରି କରିଥାଉ ଏବଂ ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ତିଆରି କରୁ ସରସ୍ଵତୀ ପୂଜାରେ ସରସ୍ଵତୀ ମୂର୍ତ୍ତି ତିଆରି କରୁ ଏବଂ ଗଜଲକ୍ଷ୍ମୀ ମୂର୍ତ୍ତି ତିଆରି କରିଥାଉ ମୋର ମୂର୍ତ୍ତି ଗଢ଼ିବା ପାଇଁ ମତେ ଖୁସି ଲାଗେ ଏବଂ ଆନନ୍ଦ ମିଳେ ଠାକୁରଙ୍କ ମୂର୍ତ୍ତି ଗଢ଼ିବା ପାଇଁ କିଛି ଅନୁଭୂତି ମିଳେ ଏବଂ ପର୍ବପର୍ବାଣୀ ଆସିଲେ ବାହାରୁ ଲୋକମାନେ ଆସି ଖବର କହିଥାନ୍ତି ଆମର ମୂର୍ତ୍ତି ଗଢ଼ିବା ପାଇଁ ମୂର୍ତ୍ତି ଗଢ଼ିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଧାଇଁ ଆସନ୍ତି ଏବଂ ମୁଁ ମୋ ବିଜ୍ନେସ୍ ସଙ୍ଗେ ସଙ୍ଗେ ମୂର୍ତ୍ତି ଗଢ଼ିବା ପାଇଁ ବାହାରକୁ ମଧ୍ୟ ଯାଏ